ହ୍ୟାଲୋ ଆପଣ କ'ଣ ନିଶା ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ହଁ ମୁଁ ସେ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେଇଟାକୁ ମୁଁ କ୍ୟାନ୍ସଲ୍ କରିବାକୁ ଚାହୁଁଛି କ୍ୟାନ୍ସଲ୍ କରିବାର କାରଣ ଏହାକି ଯେ ମୁଁ ଡ଼େଲିଭରି କରିଥିବା ଖାଦ୍ୟ ସେଇଟା ଥିଲା ଦୁଇଟାରେ ପହଞ୍ଚିବାର ଥିଲେ ମୋ ପାଖକୁ ସେଇଟା ଚାରିଟା ହେଲାଣି ଅପେକ୍ଷା କରିଛି ସେ ଖାଦ୍ୟ ମୋ ପାଖକୁ ଡ଼େଲିଭରି ହୋଇନାଇଁ ନାହାନ୍ତି ସେଇଥିପାଇଁ ମୁଁ ସେଇଟାକୁ କ୍ୟାନ୍ସଲ୍ କରିବାକୁ ଚାହୁଁଛି ଯେଉଁ ନିଶା ରେଷ୍ଟୁରାଣ୍ଟ୍ ଆଲମ୍ ଭାଇ ଲେଟ୍ କରିଦେଲେ ସେଇ ଖାଦ୍ୟ ମୋ ପାଖକୁ ପହଞ୍ଚେଇବା ପାଇଁ ତେଣୁ ମୁଁ ସେଇଟାକୁ କ୍ୟାନ୍ସଲ୍ କରିଦଉଛି ମୁଁ ମୋର ମାମୁଁ ଘରକୁ ଯିବା ପାଇଁ ଟିକେ ଖାଦ୍ୟ ଅର୍ଡ଼ର୍ କରିଥିଲି ଖାଇବା ପାଇଁ ସୋ ଲେଟ୍ ହୋଇଗଲା ସେଇଥିପାଇଁ ମୁଁ ସେଇଟାକୁ କ୍ୟାନ୍ସଲ୍ କରିଦେଉଛି ଆପଣଙ୍କ ନିଶା ରେଷ୍ଟୁରାଣ୍ଟ୍ର ଯେଉଁ ଖାଦ୍ୟ ବି ମୋତେ ବହୁତ ଭଲ ଲାଗେ ସବୁ ଖାଦ୍ୟ ମୋତେ ପସନ୍ଦ ଲାଗେ ଖାଇବା ପାଇଁ ସେଇଥିପାଇଁ ମୁଁ ଅର୍ଡ଼ର୍ କରେ ଆଜି କିନ୍ତୁ ଟିକେ ଲେଟ୍ ହୋଇଯାଇଛି ସେଇଥିପାଇଁ ଆଜି କ୍ୟନ୍ସଲ୍ କରିଦେଉଛି ମୁଁ ଆଉ ଯେଉଁ ମୁଁ ଅର୍ଡ଼ର୍ କରିଥିଲି ସେଇଟା ସେ ସାମାନ ନେବା ପାଇଁ ମୋ ମାମୁଁ ଘରୁ ମୋ ମାମୁଁ ଘର ମୋ ମାମୁଁ ଗୋଟିଏ ପିକଅପ୍ ପଠେଇଲି ସେଇଥି ମୁଁ ବୁକିଂ କରି ନେଉଛି ସବୁ ତେଣୁ ଆପଣଙ୍କ ତେଣୁ ଆପଣଙ୍କ ଏଇ ପିକଅପ୍ ବି ମୁଁ କ୍ୟାନ୍ସଲ୍ କରିବାକୁ ଚାହୁଁଚି ଟିକେ ଲେଟ୍ ହୋଇଗଲାଣି ସେଇଥିପାଇଁ ମୁଁ କ୍ୟାନ୍ସଲ୍ କରିଦେଉଛି